ମୟୂରଭଞ୍ଜ ଜିଲ୍ଲାରେ ଆମର ବହୁତ ପ୍ରକାର ମାନେ ବସବାସ ଜାତି ଧର୍ମର ଲୋକ ବସବାସ କରନ୍ତି ବସବାସ କରନ୍ତି ତାଙ୍କ ତାଙ୍କ ମଧ୍ୟରୁ ଆମର ବାରମାସରେ ତେରପର୍ବ ବୋଲି ଆମେ ଓଡ଼ିଆରେ କହୁ ତ ବାରମାସରେ ତେରପର୍ବ ମଧ୍ୟରେ ଆମର ମୟୂରଭଞ୍ଜ ଜିଲ୍ଲାରେ ଆମର ରଥଯାତ୍ରା ତା' ସହିତ ଯାନ୍ତାଳବଙ୍ଗା ତା' ସହିତ କରମ୍ ପୂଜା ମଧ୍ୟ ଆମର କରାଯାଏ ସେଥିମଧ୍ୟରୁ ଆମର ସାନ୍ତାଳବଙ୍ଗାଙ୍କର ଗୋଟେ ପର୍ବ ଅଛି ସେ ପର୍ବରେ ସେମାନେ ତାଙ୍କର ଯୋଉ ଗୋଟେ ପିଣ୍ଡିରେ ମାଟିରେ ଗୋଟେ ପିଣ୍ଡିଘର ଭଳିଆ କରିଥା'ନ୍ତି ସେଠି ତାଙ୍କର ସବୁ ଏକତ୍ରିତ ହୋଇ ସବୁ ମା' ଭଉଣୀ ଭାଇମାନେ ଉପାସନା କରି ଧୁଆଲୁଗା ପିନ୍ଧି ନୂଆଲୁଗା ପିନ୍ଧି ସବୁ ମାନେ ଫଳ ଧୂପ ଝୁଣା ଆଣି ସେମାନେ ଆମର ମା' ମାଟିଙ୍କୁ ମାନେ ସେମାନେ ପୂଜା କରନ୍ତି ସେଇଦିନ ସେମାନେ ତାଙ୍କର ପୂଜା କରିବାର କାରଣ ଗୁଡ଼ିକ ହେଲା ଯେ ସେମାନେ ଆମର ବର୍ଷା କିଭଳି ଭଲରେ ହେବ ବର୍ଷା ହେଲେ ଚାଷ କିଭଳି ଆମର ଭଲରେ ସମ୍ପଦ ହେବ ଚାଷ ହେଲେ ଆମର ମାନେ ଫସଲ କେମିତି ଭଲରେ ହେବ ଲୋକମାନଙ୍କର ଖାଦ୍ୟ କେମିତି ବଢ଼ିବ ସେଇ ବିଷୟରେ ସେମାନେ ସେଇଟାକୁ ପ୍ରାଣପଣେ ଦେଇ ସେମାନେ ଆମର ପୂଜା କରନ୍ତି ପୂଜା କରିସାରିଲା ପରେ ସେମାନଙ୍କର ଗୋଟେ ମନୋରଞ୍ଜନ କରି ସେମାନେ ଗୀତନାଚ ମାଧ୍ୟମରେ ସେମାନେ ସେଦିନଟିକୁ ବହୁତ ଖୁସି ମନାନ୍ତି ଆଉ ସବୁ ପୁଅଝିଅ ହାତକୁ ହାତ ମିଳେଇ ସେମାନେ ନାଚ ସଙ୍ଗୀତ କରନ୍ତି ବହୁତ ସେଦିନ ତାଙ୍କର ପର୍ବ ଭଳି ଖୁସି ମନାନ୍ତି ପିଠାପଣା କରନ୍ତି ଆଉ ବହୁତ ଭଲ ମଉଜ ସେମାନେ ମାନନ୍ତି ତା' ସହିତ ଆମର ରହିଛି ଗୋଟେ ରଥଯାତ୍ରା ଆମର ଓଡ଼ିଆରେ ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଆମ ରଥଯାତ୍ରା ହୁଏ ଆମର ମୟୂରଭଞ୍ଜ ଜିଲ୍ଲାରେ ଆମର ବାରିପଦା ଠାରେ ରଥଯାତ୍ରା ଆମର ଜଗନ୍ନାଥ ଠାକୁର ଅଛନ୍ତି ତାଙ୍କ ସହିତ ଆମର ଓଡ଼ିଶାରେ ଯେଉଁଠି ଆମର ପୁରୀ ମନ୍ଦିର ଅଛି ପୁରୀ ଜିଲ୍ଲାର ଜଗନ୍ନାଥ ମନ୍ଦିର ଅଛନ୍ତି ସେ ବଡ଼ ମହାପ୍ରଭୁ ଆମର ବାରିପଦାରେ ଯଉଁ ରଥ ଯାତ୍ରା ହୁଏ ସେଟା ଆମର ସେକେଣ୍ଡ୍ ରଥଯାତ୍ରା ବୋଲି କୁହନ୍ତି ଆଉ ସେଠି ଆମର ବାରପଦାରେ ମାଉସୀ ବାରି ପର୍ଯ୍ୟନ୍ତ ଆମେ ରଥ ଟାଣିବାପାଇଁ ଯାଉ ଆଉ ସେଇଠି ବହୁତ ଭିଡ଼ ହୁଏ ବହୁତ ଦୋକାନ ବଜାର ବସିଥାଏ ଆଠଦିନ ଧରିକିରି ଆମର ମେଳା ସବୁ ହୁଏ ତ ରଥ ଟାଣିବାପାଇଁ ବହୁତ ଲୋକ ମାନସିକ ମାନସିକ କରି ସେଦିନ ସେମାନେ ଉପାସରେ ରହି ରଥ ଟାଣିବାପାଇଁ ଯାଆନ୍ତି ମା' ସୁଭଦ୍ରାଙ୍କୁ ବି ଝିଅପିଲା ଟାଣନ୍ତି ପୁଅପିଲା ବି ମିଶି ଟାଣନ୍ତି ମା' ଜଗ ଜଗନ୍ନାଥଙ୍କୁ ବି ଟାଣନ୍ତି ବଲଭଦ୍ରକୁ ବି ଟାଣନ୍ତି ରଥଯାତ୍ରାରେ ବହୁତ ଲୋକ ଖୁସି ମନେଇବାପାଇଁ ଯାଆନ୍ତି ଘରକୁ ଜିନିଷପତ୍ର ବହୁତ କିଣାକିଣି କରି ଆସନ୍ତି ଆଉ ବହୁତ ମନ ଖୁସିରେ ସେ ପର୍ବଟିକୁ ଆମର ମାନନ୍ତି ପ୍ରଭୁ ଜଗନ୍ନାଥଙ୍କର ଆମର ସେଇଟା ବଡ଼ ଠାକୁର ତା' ସହିତ ଆମର ଗୋଟେ କରମ୍ ପୂଜା ବୋଲି ଅଛି ଯୋଉଟା ଆମ ମୟୂରଭଞ୍ଜ ଜିଲ୍ଲାର ଯେ ଆମର ଅଧି ମାନେ ଅଧିକାଂଶ ଅଞ୍ଚଳରେ ଆମର ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ମାନେ ସାନ୍ତାଳ ଆଉ ଆଦିବାସୀ ହରିଜନ ଲୋକ ବସବାସ କରନ୍ତି କିନ୍ତୁ ତାଙ୍କ ସହିତ ଆମର ସେଇ ପର୍ବପର୍ବାଣୀମାନଙ୍କ ମଧ୍ୟରେ ଆମର କରମ୍ ପୂଜା ବୋଲି ଗୋଟେ କହନ୍ତି ସେଇଟା ଗୋଟେ ବଡ଼ ପୂଜା ବୋଲି ଗାଁ ଗହଳିରେ ମାନନ୍ତି ସେ କରମ୍ ପୂଜାଟା ଆମର ଭାଦ୍ରବ ମାସ ମାସରେ ସେଟା ପଡ଼େ ତ ସେଦିନ ବୋହୁମାନେ କ'ଣ କରନ୍ତି ଉପାସନା କରି ଘର ଲିପାପୋଛା କରି ପରିଷ୍କାର ପରିଚ୍ଛନ୍ନ କରି ସେମାନେ ଗୋଟେ ଖଳାରେ ମାନେ ଗୋଟେ ପିଣ୍ଡି ରକମ କରି ପୋଖରୀରୁ କଇଁଫୁଲ ଆଣି ବାଉଁଶ ଡାଙ୍ଗ କରି ବହୁ ସଜା ସାଜ୍ୟ କରନ୍ତି ତା' ସହିତ ସନ୍ଧ୍ୟାବେଳେ ସେମାନେ ଧୂପ ଝୁଣା ଦେଇ କରମ ଗଛ ଗୋଟେ ଅଛି ସେ ଗଛକୁ ପୂଜାକରି ଆଣି ସେମାନେ ଘରକୁ ଆଣିକି ଗଛ ମୂଳରେ ପୂଜା କରନ୍ତି ସେମାନଙ୍କର କରମ୍ ପୂଜାରେ ତାଙ୍କର ନିଜର ପରିବାର ପରିବାର ଲୋକଙ୍କର ଭଲ ମଙ୍ଗଳ ଚିନ୍ତା କରିବା ସଙ୍ଗେସଙ୍ଗେ ଗାଁ' ର ପରିବାର ଲୋକଙ୍କର କେମିତି ଉନ୍ନତି ହେବ ଗାଁ' ର ସେସବୁ ବିଷୟରେ ଠାକୁରଙ୍କୁ ଡାକନ୍ତି ସେଇ ସେଇ କରମ୍ ପୂଜାଟିକୁ ବହୁତ ଲୋକ ଗାଁ' ର ସବୁ ଝିଅବୋହୂ ବି ଯାଆନ୍ତି ସମସ୍ତେ ଉପସ୍ଥିତ ରୁହନ୍ତି ତାଙ୍କର ପୂଜା ଆରଧନା କରାଯାଏ ତା ସହିତ ସମସ୍ତଙ୍କର ମାନେ ମାନସିକ ବି ଅଧିକାଂଶ ଲୋକ କରନ୍ତି କେମିତି ଆମର ଘର ମଙ୍ଗଳ କାମନା ରହୁ କେମିତି ଆମର ଘର ପିଲାଛୁଆ ଭଲ ବୁଦ୍ଧି ଶିଖୁନ୍ତୁ କେମିତି ଆମର ଉଜ୍ଵଳତା ହେଉ କେମିତି ଆମର ସଂସ୍କୃତ ଲାଗିରହୁ ଏସବୁ ବିଷୟରେ ସେ ପୂଜା ପାଖରେ ସମସ୍ତଙ୍କର ମନସ୍କାମନା କରନ୍ତି ଆଉ ଖୁସିରେ ସେମାନେ ବି ଗୀତନାଚ କରି ସେଦିନଟିକୁ ପାଳନ କରନ୍ତି